ହୋଟେଲ୍ ଶ୍ରୀଗୁଣ୍ଡିଚା କହୁଥିଲେ ମୋର ଗୋଟେ ଖାଦ୍ୟ ଅର୍ଡ଼ର୍ କରିବାର ଥିଲା ଚିକେନ୍ ମିଲ୍ ଗୋଟେ ଆଉ ପନିର୍ ମିଲ୍ ଗୋଟେ ହୁଁ ସେଟା କେତେ ସମୟ ମଧ୍ୟରେ ପହଞ୍ଚିବ ଆଉ ଆର କିଛି ମାନେ ଡିସକାଉଣ୍ଟ୍ ଏକା ଅଛି ତ ଡିସକାଉଣ୍ଟ୍ ଥିଲେ ଭଲ ଡିସକାଉଣ୍ଟ୍ ନଥିବ ସାଙ୍ଗେସାଙ୍ଗେ ପହଞ୍ଚିବତ ଫ୍ରେଶ୍ ଖାଇବା ମିଳିଵ ତ ଫ୍ରେଶ୍ ଖାଦ୍ୟ ଯଦି ମିଳିବ ତେବେ ଆଉ ଗୋଟିଏ ସାଙ୍ଗବି ଅର୍ଡ଼ର୍ କରିବ ଆଉ ଯଦି ଫ୍ରେଶ୍ ନମିଳିବ ସାଙ୍ଗେ ସେ ବାସି ଖାଦ୍ୟ ବେଳେବେଳେ ପଳେଇ ଆସୁଛିନା ସେଥିପାଇଁ ହୁଁ ହେଲେ ଡିସକାଉଣ୍ଟ୍ କେତେ ପରସେଣ୍ଟ୍ ଅଛି ନାହିଁ ଡିସକାଉଣ୍ଟ୍ ରହିଲେ ସିନା ଖାଦ୍ୟ ଅର୍ଡ଼ର୍ କରିବାକୁ ବେଶୀ ଭଲଲାଗିବ ଆଉ ଡିସକାଉଣ୍ଟ୍ ଯଦି ନରହିବ

ହେଲେ ଡିସକାଉଣ୍ଟ୍ ରହିବ ତ ତିରିଶି ତାରିଖ ଦିନ ତିରିଶି ତାରିଖ କାଲି ପଅରଦିନ ଶୁକ୍ର ରବିବାର ଦିନ ଆସିବ ଆଉ ଏମିତି ହଉ ଭଲ ଏଇଟା ଦୁଇଟା ଚିକେନ୍ ଆଉ ଗୋଟେ ପନିର୍ ପାର୍ସଲ୍ କରିଦେବେ ବାସ ଏତିକ ହୁଁ